ଆମେ ଅଳ୍ପଦିନ ଭିତରେ ଆମେ ଗୋଟେ ଫାମିଲି ପିକ୍ନିକ୍ରେ ଯାଇଥିଲୁ କୋରାପୁଟ ଆମର ସେଇଠି ଗୋଟେ ପାହାଡ଼ ଉପରେ ଆମେ ସେଇଠି ସବୁ ଫାମିଲି ପିକ୍ନିକ୍ ଯାଇଥିଲୁ ଆମେ ସେଇଠି ଗୋଟେ ରକ୍ କ୍ଲାଇମ୍ବିଂ ଯାତ୍ରା କରିଥିଲୁ ସେଇ ଜାଗାରେ ଅନେକ ପ୍ରକାର ପାହାଡ଼ ଉପରେ ଚଢ଼ିକି ଆମେ ଯାଇଥିଲୁ ସେଇ ସେଇଦିନ ଅନେକ ପ୍ରକାର ଲୋକମାନେ ବି ଆସିଥିଲେ ସେଇଠି ସମସ୍ତେ ରନ୍ଧା ବାନ୍ଧା କରିଥିଲେ ରୋଷେଇ ବି କରିଥିଲେ ସେଇଠି ଅନେକ ପ୍ରକାର ଆମେ ମଜା ବି କଲୁ ତା'ପରେ ପାହାଡ଼ରୁ ଯେତେବେଳେ ଚଢ଼ୁଥିଲୁ ସେତେବେଳେ ତଳୁକୁ ଦେଖିଲା ମାନେ ଡର ବି ଲାଗୁଥିଲା ସେତେବେଳେ ମଜା ବି ଲାଗୁଥିଲା ତା'ପରେ ସେଇଠି ଆମେ ଭଲ ରୋଷେଇ କରି ଭଲ ଖାଇଲୁ ଅନେକ ପ୍ରକାର ମଜା ବି କଲୁ ତା'ପରେ ସେଇ ସେଠାରେ ଆମେ ଶିଖିଲୁ କି ମାନେ ନିଜ ନିଜ କାମ ନିଜେ କରିବା କଥା ସେଇଠି ଅନେକ ପ୍ରକାର ଲୋକ ବି ଆସିଥିଲେ ସେଇଠି ଅନେକ ପ୍ରକାର ଖାଇବା ରନ୍ଧାରନ୍ଧି ସମସ୍ତେ ଖେଳାଖେଳି ବି କରୁଥିଲେ ଆଉ ହଁ ବଲ୍ଠୁ ଦୂର କରିବା ତ ଶିଖିଲି କିନ୍ତୁ ମାନେ ଉପରୁ ପାହାଡ଼ ଉପରୁ ତଳକୁ ଦେଖିଲାବେଳେ ଏତେ ଉଚ୍ଚା ଲାଗୁଥିଲା ମାନେ ଡର ବି ଲାଗୁଥିଲା ଖୁସି ବି ଲାଗୁଥିଲା ମଜା ବି ଲାଗୁଥିଲା ଏତେଦିନ ପରେ ଗୋଟେ ବାହାରକୁ ଆସିଲା ପରେ ସେହି ଜାଗାରେ ଅନେକ ପ୍ରକାର ଆମେ ଫଟୋ ବି ଉଠାଇଲୁ ସେ ଜାଗାରେ ଅନେକ ପ୍ରକାର ଫାମିଲି ଫଟୋ ତା'ପରେ ସାଙ୍ଗମାନଙ୍କ ସହିତ ବି ଫଟୋ ଉଠାଇଛୁ ସେ ଜାଗାରେ ବଢ଼ିଆ ଉପରୁ ଛିଡ଼ା ହେଇକିନା ଭଲ ସିନେରୀ ଗୋଟେ ଆସୁଥିଲା ଭଲ ଦୃଶ୍ୟ ବି ଦେଖା ଯାଉଥିଲା ଅନେକ ପ୍ରକାର ଲୋକମାନଙ୍କ ସହିତ ବି କଥା ହେଲୁ ଅନେକ ପ୍ରକାର ଲୋକ ବି ଆସିଥିଲେ ତା'ପରେ ଆମେ ଅନେକ ପ୍ରକାର ଜିନିଷ ବି କଲୁ ନୂଆ ଜିନିଷ ବି ଶିଖିଲୁ ନୂଆ ଲୋକମାନଙ୍କ ସହିତ ବି ମିଶିଲୁ ଆମେ ଅନେକ ପ୍ରକାର କାମ ବି କଲୁ ସେଇ ଜାଗାରେ ଭଲ ଲୋକ ବି ଆସିଥିଲେ ସବୁ ସେଦିନ ଛୁଟି ଥିଲା ବୋଲି ବହୁତ ଭିଡ଼ ଥିଲା ତା'ପରେ ତା'ପରେ ଉପରକୁ ଯେତେବେଳେ ଯାଇକିନା ପୁଣିଥରେ ଯେତେବେଳେ ତଳକୁ ଆସିଲୁ ସେତେବେଳେ ମାନେ ମୁଣ୍ଡ ବୁଲାଇଲା ଭଳିଆ ଲାଗିଲା ତା'ପରେ ଅନେକ ପ୍ରକାର ଭୟ ବି ଲାଗିଲା ସେତେବେଳେ କିଛି ନାହିଁ ଖାଲି ପ୍ରଭୁଙ୍କ ଉପରେ ଭରସା କରିବାର ଥିଲା ଅନେକ ପ୍ରକାର ମଜା ବି କଲୁ